ସ୍କୁଲ୍ ଟାଇମ୍ରେ ମୁଇଁ ବି ଭାଗ୍ ନେଇଥିଲି ଖେଲରେ ତା'ପରେ ଫଙ୍କ୍ସନ୍ରେ ତ ମୁଇଁ ନାଇଁ ଭାଗ୍ ନେଇ ବାକି ଦୌଡ଼ରେ ବହୁତ୍ ଜିନିଷ୍ ସବୁ କ୍ଲାସ୍ରେ ବି ଭାଗ୍ ନେଇଥିଲି ଶହେ ମିଟର୍ ଦୌଡ଼ ଦୁଇଶହ ମିଟର୍ ଦୌଡ଼ ଫାଷ୍ଟ୍ ସେକେଣ୍ଡ୍ ଆସୁଥିଲି ଟେନ୍ଥ୍ ପଢ଼୍ବାର୍ ତକ୍ ନା ମୁଇଁ ସବୁ ଫଙ୍କ୍ସନ୍ରେ ହେଲା ପାର୍ଟିସିପେଟ୍ କରୁଥିଲି ସର୍ଟ୍ଫୁଟ୍ ଡ଼ିସ୍କସ୍ ହାଇ ଜମ୍ପ୍ ଲଙ୍ଗ୍ ଜମ୍ପ୍ ସବୁଥିରେ ମୁଇଁ ପାର୍ଟିସିପେଟ୍ କରୁଥିଲି ଆଉ ଭଲ୍ ଫାଷ୍ଟ୍ ସେକେଣ୍ଡ୍ ବି ହଉଥିଲି ସାର୍ଟିଫିକେଟ୍ ବି ମୋର୍ ପାଖେ ଅଛେ ଆଉ ଏହାଚିନ୍ ତ ମୁଇଁ ସେଟାମାନେ ଛାଡ଼ିଦେଲି ବଡ଼୍ ହେଇଗଲି ଏବେ ମୋର ଛୁଆ ପିଲାମାନେ ସ୍କୁଲ୍ ଯାଉଛନ୍ ଛୋଟ ଛୋଟ ଛୁଆମାନେ ଯେନ୍ ଅଛନ୍ ସେ ଛୁଆମାନେ ନିହାତି ସ୍କୁଲ୍ରେ ଫଙ୍କ୍ସନ୍ ଟାଇମ୍ରେ ପାର୍ଟିସିପେଟ୍ କରୁଛନ୍ ସେମାନେ ବି ଡ୍ୟାନ୍ସ ହେଲା ଷ୍ଟୋରି ଲାଇନ୍ ହେଲା ଆମର ଫଙ୍କ୍ସନ୍ରେ ନାଚ ଗୀତ ହେଲା ସବୁଥିରେ ଭାଗ୍ ନଉଚନ୍ ଆଉ ମୁଇଁ ଶିଖାସି ବି ତାହାକୁ ଭଲ୍ସେ ଶିଖାଲେ ସେମାନେ ସ୍କୁଲ୍ରେ ଏଣ୍ଟର୍ଟେନ୍ମେଣ୍ଟ୍ କରିପାର୍ସନ୍ ଆଉ ରାଇମ୍ସରେ ହେଲା ଷ୍ଟୋରି ଲାଇନ୍ରେ ହେଲା ପାଠରେ ବି ହେଲା ଖେଲକୁଦରେ ବି ହେଲା ରନ୍ରେ ବି ହେଲା ସବୁଥିରେ ସେମାନେ ବି ପାର୍ଟିସିପେଟ୍ କରିକରି ଆଗ୍କେ ଦେଖଉଚନ୍ ନିଜର୍ ଟ୍ୟାଲେଣ୍ଟ୍କେ